ହ୍ୟାଲୋ ରେଷ୍ଟୁରାଣ୍ଟ୍ ଗାର୍ଡ଼େନ୍ ଇନ୍ ମୋର ଅରଡ଼୍ ହେଲା ମୋର ଅର୍ଡ଼ର୍ ହେଲା ଦୁଇଟା ନାନ୍ ଏବଂ ତିନିଟା ପନିର ମସଲା ଏବଂ ଗୋଟିଏ ଚନା ମସଲା ତା ସହିତ ଖାଇବା ପାଇଁ ଡିସ୍ପୋଜାଲ୍ ଥାଳି କଣ୍ଟା ଚାମଚ ମୋର ଘରକୁ ଅର୍ଡ଼ର୍ ଆସିବାକୁ ଅନୁରୋଧ ଏବଂ ଘର ହେଲା ସାଲେଭଟା ଦୁଇ ନମ୍ବର୍ ଗଲି ଡାକ୍ତରଖାନା ସମ୍ମୁଖ ପାଖରେ ଚାର ନମ୍ବର୍ ବିଲ୍ଡିଂକୁୁ ଆଣିବାକୁ ଅନୁରୋଧ ଏବଂ ସେଥିରେ ଅର୍ଡ଼ର୍ ଜଲ୍ଦି ଶୀଘ୍ର ଆସିବା ପାଇଁ ଅନୁରୋଧ କରୁଛି